ବଗିଚା କାମକୁ ମୁଁ ସଉକ ଭାବରେ ଏଇଥିପାଇଁ ଗ୍ରହଣ କଲି କାରଣ ମତେ ଯେଉଁ ବାହାରୁ ପନିପରିବା ଯେଉଁ ଜିନିଷ ମିଳୁଛି ସେ ସାରା ମସଲା ମୁଁ ମୋ ଘରେ ଘରେ ଘର ପାଖର ବଗିଚାରେ ମୁଁ ବହୁତ ପ୍ରକାର ଫୁଲ ଲଗାଇଛି ପନିପରିବା ଲଗାଇଛି ସେଥିରେ କୌଣସି କୀଟନାଶକ ଔଷଧ ନାହିଁ ସବୁ ଜୈବିକ ଜିନିଷ ମୁଁ ତିଆରି କରିକି ଦେଉଛି ଭଲ ଜିନିଷ ହେଉଛି ଲୋକ ବି ଗ୍ରହଣ କରୁଛନ୍ତି ଭଲ କାହିଁକିନା ଏଥିରେ କୌଣସି ସାର ମସଲା ପରେ ଲୋକ ବି ସମସ୍ତେ ଜାଣିଛନ୍ତି ଯେ ସବୁ ଜୈବିକ ଜିନିଷ ଦେଉଛି ମୁଁ ଫୁଲ ମତେ ଫୁଲ ବଗିଚା ମତେ କରିବାକୁ ଭଲ ଲାଗେ ଫୁଲ ତିଆରି କରିକି ମାର୍କେଟ୍ରେ ବିକେ ବି ଫୁଲ ଫୁଲ ଗଛ ଫୁଲ ଗଛ ମୋର ପେସା ଚାଷ ଗୋଟେ ମୋର ପେସା କାରଣ ବଗିଚାରେ କାମ କରିବା ମତେ ଭଲ ଲାଗେ ନା ସେ ଯେଉଁ ବା ପାଣି ପବନ ଯେଉଁ ସେ ବାସ୍ନା ଜିନିଷ ମାନେ ମତେ ମତେ ବହୁତ ଭଲ ଲାଗେ ଦେଖିବାକୁ ପ୍ରେରଣା ଥିଲା କଣ ନା ମୋ ବାପାଙ୍କ ବାପା ଥିଲେ ଜଣେ ଗୋଟେ କୃଷକ ମାଳି ଥିଲେ ସେ ତାଙ୍କଠୁ ଶିଖିକି ମୁଁ ଏସବୁ ଜିନିଷ କରୁଛି ସେ ବି ମତେ ବହୁତ ପ୍ରେରଣା ଦିଅନ୍ତି ଯେ ଏଇଭଳି କଲେ ଭଲ ଜିନିଷ ହେବ ଭଲ ପରିବା ହବ ଭଲ ଫୁଲ ହେବ କୌଣସି ଔଷଧ ନ ଦେଇକିରି ଯଦି ଆମେ ଭଲ ଜିନିଷ କରିକି ଲୋକଙ୍କୁ ଦେବା ଲୋକ ଖାଇ ଉପକୃତ ହେବେ କୌଣସି ରୋଗ ବଇରାଗ ହେବ ନାହିଁ କାହିଁକି ନା ଆମ ପାଖରେ ମୋ ପାଖରେ ବିଲବାଡ଼ି ସବୁ ପାଖରେ ରହିଛି ପାଣି ସୁବିଧା ଅଛି ଭଲ ମୋର ବାଇଗଣ ଅଛି କଲରା ଅଛି ଆଳୁ ଅଛି କାକୁଡ଼ି